ଗୁଗୁଲ୍ ମାଧ୍ୟମରେ ଆମେ ବହୁତ ଶିକ୍ଷା ଶିଖିପାର୍ସୁଁ ଆମେ ଗୁଗୁଲ୍ ବିନା ନି ରହି ରହିପାରୁ ଗୁଗୁଲ୍ ଆମକୁ ବହୁତ ଦରକାର୍ ଗୁଗୁଲ୍ ଦ୍ୱାରା ଆମକୁ ବହୁତ୍ ଲାଭ୍ ମିଲ୍ ମିଲ୍ସି ଆମେ ଆମର୍ କା ଡ଼ା ଉଟ୍ ଡ଼ାଉଟ୍ ଗୁଗଲ୍ରେ ପଚ୍ରେଇ ପଚ୍ରେଇ ପାର୍ସୁଁ ଆମର୍ ଆମର୍ ପାଖିଆ ସବୁବେଲେ ଆଉ ଶିଖିନି ଥାଉନ୍ ଯେ ଆମର୍ ଡ଼ାଉଟ୍ କ୍ଲିଅର୍ କରିଦେଲେ ଆମର୍ ଆମର୍ ଆମାର୍ ଜନ୍ରେ ବହୁତ୍ ସୁବିଧା ସୁବିଧା ମିଲ୍ସି ଦୁନିଆର୍ ଦୁନିଆର୍ ସବୁ ଜିନିଷ୍ ଆମେ ଆମାଜନ୍ରେ ମଗେ ମଗେଇ କରି ଖାଇ ପାର୍ସୁଁ ସବୁ ସବୁ ଜିନିଷ୍ ମକେଇକରି ପିନ୍ଧି ପାର୍ସୁଁ ଆମକୁ ଘରେ ବସି କରି ଜିନିଷ୍ମାନେ ଆମେ ମଗାସୁଁ ଆମର୍ ବହୁତ୍ ଲାଭ୍ ବହୁତ୍ ଲାଭ୍ ମିଲ୍ସି ଆମାଜନ୍ରେ ବହୁତ ଜିନିଷ୍ ମାଗ୍ସୁ